ପଶୁପାଳନ କହିବାକୁ ଗଲେ ସତରେ ବହୁତ ଭଲ କାରଣ ଦୁଇଟି ଗାଈ ରଖିଛି ଏବଂ ଦୁଇଟି ଛେଳି ରଖିଛି ଗାଈମାନଙ୍କ ନାମ କରଣ ମଧ୍ୟ କରିଛି ଦୁଇଟି ଗାଈ ନାଁ ହେଉଛି ଲକ୍ଷ୍ମୀ ରୂପା ଆଉ ଛେଳି ଦୁଇଟା ନା ହେଉଛି ରାନି ଆଉ ଜଣଙ୍କ ନା ହେଉଛି ସୀତା କିନ୍ତୁ ମୋତେ ପଶୁ ତାଙ୍କ ଯତ୍ନ ନେବାକୁ ବହୁତ ଭଲ ଭାବରେ ନିଏ ତାଙ୍କ ସାଙ୍ଗରେ ଶୋଇବା ଖାଇବା ପିଇବା ସବୁଥିରେ ଯତ୍ନ ନିଏ ଯେହେତୁ ପଶୁ ଦୁଇଟା ଚାରିଟା ପାଳିଛି ତାଙ୍କ ଯତ୍ନ ନନେଲେ ସେମାନେ ରହିବେ କେମିତି